ହଁ ହଁ ହଁ ହଁ ଅଛି ଜାଗାକୁ ପାଞ୍ଚ ଜାଗା ଅଛି ଜାଗା ଭଲ ଭଲ ଯାଗା ଅଛି ବୁଲିବା ପାଇଁ କେଉଁ କେଉଁ ଜାଗା ତଥାପି ତୁମେ ଯିବା ପାଇଁ ଚାହୁଁଛ ହଁ ତଥାପି ମୁଁ କହି ଦେଉଛି ଆମର ଅଛି ଭୁବନରେ ଅଛି ବୁଦ୍ଧେଶ୍ଵର ଆମର ଏଇଠି ଗଅଣ୍ଡିଆରେ ଅଛି କପିଳାସ ଆଉ ସାଇ ମନ୍ଦିର ଆଉ ଢେଙ୍କାନାଳରେ ବି କାମାକ୍ଷୀ ଠାକୁର ଅଛନ୍ତି ଆଉ ଏପଟେ ଆମର ଅଛନ୍ତି କଙ୍କଡା ଅନ୍ଲାଇନ୍ ବି ଅଛନ୍ତି ଅଛି ବି ସିଏ ଆମର ଡ୍ୟାମ୍ ଫ୍ୟାମ୍ ବୁଲି ପାରିବ ଏ ସବୁ ଜାଗା ଅଛି ଭଲ ଭଲ ଜାଗା ଖାଇବା ସୁବିଧା ସବୁ ସୁବିଧା ଅଛି ଗାଡ଼ି ରଖିବା ପାଇଁ ପାର୍କିଙ୍ଗ୍ ବି ଅଛି ହଁ ଭଲ ଭଲ ରେଷ୍ଟୁରାଣ୍ଟ୍ ଅଛି ନା କୋଣାର୍କ ମାଁ ତାରିଣୀ ଆଉ ଇଏ ଆଉ ଗୋଟେ ହେଲା ଆମର ଏଠି ଭଦ୍ରା ଭଦ୍ରାକାଳୀ ଆରେ ମା' ସେ ଜାଗା ଉପରକୁ ଗଲେ ଭଲ ଭଲ ଯେକୌଣସି ଆର୍ଡ଼ର୍ ତୁମେ ଦେଇପାରିବ ସେ ଅନୁସାରେ ଖାଦ୍ୟ ମିଳିବ ହଁ ହଁ ଠିକ୍ ଅଛି ଆଉ ଯେଉଁ ଟାଇମ୍ରେ ଆସିବ ମୋତେ ଟିକିଏ ଫୋନ୍ କରିକି ଆସିବ କେଉଁ ଟାଇମ୍ରେ ପହଞ୍ଚିବା ପାଇଁ ମୁଁ ସବୁ ଯୋଗାଡ଼ ଯନ୍ତ୍ର ଓ କେ କରେଇଦେବି ନମସ୍କାର